ଭାରତୀୟ ଲୋକମାନେ ସାଧାରଣତଃ ରୁଟି ଭାତ ଏସବୁ ଖାଇବା ପାଇଁ ବହୁତ ଭଲପାଆନ୍ତି ସାଧାରଣତଃ ଲୋକପ୍ରିୟ ବ୍ୟଞ୍ଜନ ହେଉଛି ଚିକେନ୍ ମାଛ ମାଂସ ଅଣ୍ଡା ପନିର୍ ତା'ପରେ ହେଉଛି ଇତ୍ୟାଦି ପରିବା ମିଶିକି ମିକ୍ସ୍ ଏସବୁ ଭାରତୀୟ ଲୋକମାନେ ପସନ୍ଦ କରନ୍ତି ଦୈନଦିନ ଜୀବନରେ ଆମେ ମସଲା ନିତିଦିନ ଆମେ ରୋଷେଇ କଲାବେଳେ ମସଲା ଆମର ସବୁଥିରେ ଦରକାର ହେଉଛି ମାଛ ତରକାରୀରେ ମାଂସ ତରକାରୀରେ ଅଣ୍ଡାରେ ପିଆଜ କଟାହୁଏ ଅଦା ରସୁଣ ଟମାଟୋ କଞ୍ଚାଲଙ୍କା ତା'ପରେ ଧନିଆପତ୍ର ଇତ୍ୟାଦି ମସଲା ଗରମମସଲା ଚିକେନ୍ ମସଲା ଇତ୍ୟାଦି ମସଲା ଦରକାର ହୁଏ ତେଣୁକରି ଆମେ ଖାଇବା ଦ୍ୱାରା ଏସବୁ ପକାଇବା ଦ୍ୱାରା ତରକାରୀଟା ଟେଷ୍ଟ୍ ହୋଇଥାଏ ତ ସେମିତି ମାଛ ତରକାରୀରେ ମାଛ ତରକାରୀରେ ସେମିତି ସୋରିଷ ବଟା ଦେଇକି ତରକାରୀ କରନ୍ତି ସୋରିଷ ବଟା ତାଦେହରେ ମସଲା ପକାଇକି ତରକାରୀ କଲେ ତରକାରୀଟା ଭଲ ଲାଗେ ଏହା କରିବା ଦ୍ୱାରା ତରକାରୀଟା ମୋଟା ହୋଇଥାଏ ଏହାକୁ ଦୈନନ୍ଦିନ ଜୀବନରେ ଆମେ ଖାଇଥାଉ ମସଲା